ହ୍ୟାଲୋ ହଁ ହଁ ହଁ ହଁ କୁହନ୍ତୁ ହଁ ଆଜ୍ଞା କୁହନ୍ତୁ ପାଣିର ହିଁ ଅସୁବିଧା ହୋଇଥାଏ ଆଉ କିଛି ନୁହଁ କୃଷି ଉପରେ ତ ସେମିତି କିଛି ଏବେ ଅସୁବିଧା ହେଇ ନାହିଁ ବାସ୍ ଖାଲି କୃଷିମାନଙ୍କର ପାଣି ପାଇଁ ହିଁ ଯୋ ଅସୁବିଧାଟା ହୁଏ ସେଇଟା ହିଁ ହେଇଛି ଖାଲି କରେଣ୍ଟ୍ ବି ରହୁ ନାହିଁ ପାୱାର୍ ବି ବିଦ୍ୟୁତ୍ ବି ବାରମ୍ବାର ଯିବା ଆସିବା କରୁଛି ବିଦ୍ୟୁତ୍ ଯୋଗାଣର ହିଁ ଅସୁବିଧା ରହୁଛି ହଁ ହଁ ଆମେ ପଠାଇ ଥିଲୁ କିନ୍ତୁ ଏପର୍ଯ୍ୟନ୍ତ କିଛି ବି ତା'ର ପଦକ୍ଷେପ ନେଇ ନାହାଁନ୍ତି ସରକାର ହଁ ହଁ ଆପଣ ଆମେ ତ ଥରେ ଦେଇଥିଲୁ ତ ସରକାର କିଛି ପଦକ୍ଷେପ ନେଇ ନାହାଁନ୍ତି ଏପର୍ଯ୍ୟନ୍ତ ତ ଆପଣ ଆପଣ ଯଦି ଆମକୁ ପାନୀୟର ସୁବିଧା କରାଇଦେବେ କିମ୍ବା ବିଦ୍ୟୁତ୍ ଯୋଗାଣର ନିୟମଟି କରାଇଦେବେ ତା'ହେଲେ ଆମେ କୃତଜ୍ଞ ରୁହନ୍ତୁ ଆପଣଙ୍କ ପାଖରେ ନାଇଁ ନାଇଁ କମ୍ପ୍ଲେନ୍ ତ କିଛି କରିବାର ନାହିଁ ବାସ୍ ଖାଲି ପୁଣି ସୁବିଧା ଯୋଗାଇଦେବା ପାଇଁ ଅନୁରୋଧ କରିବାର ଥିଲା ଯଦି ସୁବିଧା ଯୋଗାଇ ଦିଅନ୍ତେ ତାହେଲେ ଆମେ ଟିକେ କୃତଜ୍ଞତା ରୁହନ୍ତୁ ହଁ ଆମେ ଗ୍ରାମବାସୀ ବୃନ୍ଦ ଯାଇଥିଲୁ ଥରେ ଆମର ଅସୁବିଧା ସୁବିଧା ପାଇଁ ଆମେ କହିଥିଲୁ କିନ୍ତୁ ସେ ଏପର୍ଯ୍ୟନ୍ତ କିଛି ବି ପଦକ୍ଷେପ ନେଇ ନାହାଁନ୍ତି ତାପ୍ରତି ମୋ ମନ ମଧ୍ୟ କିଛି ହେଇନାହିଁ ବିଦ୍ୟୁତ ବାରମ୍ବାର ଏବେ ବି ବର୍ତ୍ତମାନ ବି କାଟୁଛି ବାରମ୍ବାର କାଟି ଦେଉଛି ରାସ୍ତାଘାଟ ମଧ୍ୟ ଠିକ୍ ନାହିଁ ପିଲାମାନେ ସ୍କୁଲ୍ ଯିବା ଆସିବାରେ ଅସୁବିଧା ହେଉଛି ନାଇଁ ନାଇଁ କିଛି ବାତ୍ୟା ପାଇଁ ବିପର୍ଯ୍ୟୟର ସମ୍ମୁଖୀନ ହେଇ ନାହାଁନ୍ତି ହଁ ହଁ ହଁ ତା'ହେଲେ ଆପଣ ଟିକେ ଆମର ସୁବିଧା କରାଇ ଦିଅନ୍ତେ କହିଲେ ଆମେ ଗ୍ରାମବାସୀବୃନ୍ଦ ଆପଣଙ୍କ ନିକଟରେ କୃତଜ୍ଞ ରୁହନ୍ତୁ ହଁ ହଁ ଆଜ୍ଞା ହଁ ହଉ ଠିକ୍ ଅଛି